ଆମେ ଜୀବନରେ କୌଣସି ଶୁଭ ଘଟଣା କରିବାକୁ ଗଲେ ପ୍ରଥମେ ଶୁଭକାମରେ କାମ ଗୋଟେ ଘର କରିବା ପାଇଁ ଯାଉଛୁ ଘର କାମ କରିବା ପାଇଁ ଗଲେ ପ୍ରଥମେ ଆମେ ଶିଳ୍ପିଙ୍କି ଡାକୁଛୁ ବାଣି କାଟିବା ପାଇଁ ଜାଗା କ'ଣ ଖରାପ ଅଛି ଘର କଲେ ଖରାପ ହବ କି ଭଲ ହବ ସେଇଟା ଆମେ ପ୍ରଥମେ ବାଣି କାଟିକି ଦେଖୁଛୁ ତାପରେ ପଣ୍ଡିତଙ୍କ ସହ ଯୋଗାଯୋଗ କରି ପୂଜା ପାଠ ପୂଜା ପାଠ କରୁଛୁ କି ଆମ ଜାଗାରେ ଯେମିତି କୌଣସି ଅସୁବିଧା ନ ହୁୁଏ ପଣ୍ଡିତଙ୍କୁ ଡାକିକି ପୂଜା ପାଠ କରୁଛୁ ଗୋଟେ ମନ୍ଦିର ବି ଯାଉଛୁ ଗୋଟେ ବାହାରକୁ ବାହାରିଲେ ଆମେ ମନ୍ଦିର ଯାଉଛୁ ମନ୍ଦିରରୁ ପୂଜାପୂଜି କରି ବ୍ରାହ୍ମଣ ପୂଜାପୂଜି କରୁଛନ୍ତି ଭୋଗ ପାଦୁକ ପାଇକି ଆମେ ଯେକୌଣସି ଶୁଭ କାମରେ ଗୋଟେ ବାହାରୁଛୁ ବାହାଘର ବାହାଘର ଲୋକ ଆଗ ନାହାକ ପଣ୍ଡିତକୁ ଆଗ ଡାକୁଛୁ ସେମାନେ ଜାତକ ଫାତକ ଦେଖୁଛନ୍ତି ପୁଅର ଜାତକ ଝିଅର ଜାତକ ଏମିତି ପକାଇକି ତାଙ୍କୁ ଦେଖୁଛନ୍ତି ଭଲ ମନ୍ଦ ଦେଖିକି ତାପରେ ବାହାଘର ତିଥି ଫାଇନାଲ୍ ହେଉଛି ତ ମଣ୍ଡପ ମନ୍ଦିରରେ ହଉ କିମ୍ବା ଯେଉଁଠି ହଉ ଘରେ ହଉ ସେମିତି ଆମ ପଣ୍ଡିତ ପୂଜି ପୂଜାପୂଜି କରି ବାହାଘର କରୁଛନ୍ତି ସବୁ ପ୍ରଥମେ ହେଉଛି ଯେକୌଣସି ଶୁଭ କାମ କରିବାକୁ ଗଲେ ଆଉ ପ୍ରଥମେ ହେଉଛି ଠାକୁରଙ୍କୁ ଦର୍ଶନ କରିକି ଯେକୌଣସି ଶୁଭକାମ ଆମେ କରିଥାଉ ସେ ତାଙ୍କ ବିନା ତ କିଛି ହବନି ନା ଠାକୁରଙ୍କ ପାଖକୁ ଆଗ ନିହାତି ଯାଇକି ଭୋଗରାଗ କରି ଭଲମନ୍ଦ କରି ଶୁଭ କାମ ବାହାରିଲେ ସବୁ କାମଟା ଶୁଭ ହିଁ ହେଇଥାଏ ଘରର ପିଲାମାନଙ୍କର ମଙ୍ଗଳ ହେଇଥାଏ ସୁଖରର ବି ମଙ୍ଗଳ